ମୋର ପ୍ରିୟ ପୁସ୍ତକ ଲକ୍ଷ୍ମୀପୁରାଣ ମୁଁ ସବୁବେଳେ ସଦାସର୍ବଦା ଲକ୍ଷ୍ମୀପୁରାଣକୁ ପଢ଼ି ଆସେ ଲକ୍ଷ୍ମୀପୁରାଣ ପଢ଼େ ସେଥିରୁ ମୁଁ ଶିଖିଲି ଯେ ଚଣ୍ଡାଳ ସାହିକୁ ଯେତେବେଳେ ଲକ୍ଷ୍ମୀଙ୍କୁ ଘଉଡ଼େଇଲେ ଜଗନ୍ନାଥ ସେ ଚଣ୍ଡାଳ ସାହିକି ଗଲେ ଲକ୍ଷ୍ମୀ ଠାକୁରାଣୀ ଦେଖିଲେ କୁବେର ସମ୍ପତ୍ତି ଚଣ୍ଡାଳ ସାହିରେ କରି ରହିଲେ ଯେତବେଳେ ଜଗନ୍ନାଥ ଯାଇଥିଲେ ତାଙ୍କ ପାଖକୁ କହିଲେ ଯେ ଏଠି ଏ କୁବେର ସମ୍ପତ୍ତି ଘରଦ୍ୱାର କିଏ କରିଛି ଦେଖିଲେ ଏଠି ଲକ୍ଷ୍ମୀ ଠାକୁରାଣୀ ଅଛନ୍ତି ଲକ୍ଷ୍ମୀ ଠାକୁରାଣୀ ଯେତେବେଳେ ଆସିଲେ ବାହାରକୁ ଦେଖିଲେ ଯେ ଜଗନ୍ନାଥଙ୍କୁ ଜଗନ୍ନାଥଙ୍କୁ ରୋଷେଇ କରିଦେଲେ ଆଉ ଖାଇଲେ ତାଙ୍କ ଉପରେ ଲକ୍ଷ୍ମୀ ଠାକୁରାଣୀ ସନ୍ତୁଷ୍ଟ ହେଲେ ଜଗନ୍ନାଥ କହିଲେ ଯେ ମୁଁ ଆଜି ଲକ୍ଷ୍ମୀ ଠାକୁରାଣୀଙ୍କୁ ନେଇକି ଏଠାରୁ ଯିବି ଏବଂ ତାଙ୍କ ବାସ ଭବନକୁ ଗଲେ ଏଥିରୁ ଜଣାପଡ଼ିଲା ଯେ ଲକ୍ଷ୍ମୀ ଲକ୍ଷ୍ମୀ ଠାକୁରାଣୀ ଚଣ୍ଡାଳ ସାହିରୁ ଜଗନ୍ନାଥଙ୍କ ପାଖରେ ଯାଇକି ରହିଲେ ଆଉ ଛୁଆଁ ଛୁତି ଭାବ କିଛି ଆଉ ଆଉ ଆମ ୟେ ରେ ଦେଶରେ ରହିଲା ନାହିଁ